ଆମ ଗ୍ରାମାଞ୍ଚଳରେ କୃଷକମାନେ ବହୁତ ପ୍ରକାରର ବିପଦରେ ସମ୍ମୁଖୀନ ହେଉଛନ୍ତି ସେଥିରେ ପ୍ରଥମତଃ ଆମ ଧାନ ଚାଷ ଧାନ ଚାଷରେ ଯେତିକି ପରିମାଣରେ ତାଙ୍କୁ ପ୍ରଫିଟ୍ ମିଳିବା କଥା ସେତିକି ପରିମାଣରେ ମିଳେ ନାହିଁ ଆଉ ମଣ୍ଡିରେ ଦେବା ଦ୍ୱାରା ତାଙ୍କର ତଯେଉଁ ଯେଉଁ ହିସାବରେ ସେମାନେ ରୋଜଗାର ଯେତିକି ସେମାନେ ପଇସା ଖର୍ଚ୍ଚ କରିଥାନ୍ତି ସେତିକ ହିସାବରେ ସେମାନେ ପଇସା ପାଆନ୍ତି ନାହିଁ ମଣ୍ଡିରେ ସେମିତି ବର୍ଷ ବର୍ଷ ଧରି ଧୁଆହୁୁଏ ଧୁଆହେବା ପରେ ସେ ତାର କେବେ ଟୋକନ୍ ମିଳିବ କେବେ ବିକ୍ରି ହେବ ତାର ବି ସେଠି ସେମିତି ସଠିକ୍ ଭାବରେ ଠିକଣା ବି ନାହିଁ ଆଉ ରହିଲା ପନପରିବା ଚାଷ ଶୀତ ମାସରେ ତ ବହୁତ ପ୍ରକାର ପନିପରିବା ଚାଷ ହୋଇ ଯେଉଁଟାକି ଭଲରେ ପାଣି ସହ ପ୍ରାକୃତିକ ପରିବେଶ ସହ ସମସ୍ତେ ଖାପ ଖୁଆାଇ ଭଲ ଇନକମ୍ ହୋଇଥାଏ କିନ୍ତୁ ଖରା ମାସରେ ତ ଉଚିତ୍ ପରିମାଣରେ ପାଣି ଦେଇ ହୋଇପାରିନାହିଁ ଚାଷ ବି ଠିକ୍ ସେ ହୋଇପାରେ ନାହିଁ ଆଉ ଟମାଟ ଯଦି ଚାଷ କରାଯାଉଛି ତ ସିଏ ଯେତେବେଳେ ଷାଠିଏ ଟଙ୍କାର କିଲରେ ବିକ୍ରି ହୁଏ ଯେତେବେଳେ ନିଜେ ଗୋଟେ ଚାଷୀ ନିଜେ ଚାଷ କରେ ତ ସେଇ ହିସାବରେ ସେ ପାଞ୍ଚ ଟଙ୍କାର କିଲୋ ଦିଏ ତ ତାହା ପ୍ରଫିଟ୍ କିଛି ମିଳିଲା ନାହିଁ ସରକାର କୃଷକ ପାଇଁ ଯଦି କିଛି ଭଲ ଉନ୍ନତି ପ୍ରକାରର ପଦକ୍ଷେପ ନିଅନ୍ତୁ ଚାଷ ଯେହେତୁ ବହୁଳ ଦେଶ ଆମର ଏଇ ଦେଶଟା ଆମର ଚାଷରେ ନିର୍ଭର କରୁଛି କିନ୍ତୁ ଏଇଠି ଚାଷକୁ ଯଦି ସେତିକି ମାନ୍ୟତା ଦିଆଯିବନି କୃଷକକୁ ସେତିକି ମାନ୍ୟତା ଦିଆଯିବନି ତାହେଲେ ତାହେଲେ କୃଷକଟେ ବି ଆଉ ତାର ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବେ ନାହିଁ ଯାହାଫଳରେ ପରିଶେଷରେ ପନିପରିବାକୁ ନେଇ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ତ ସେହି ହିସାବରେ ଦେଖିବାକୁ ଗଲେ କୃଷକ ଭାବରେ ଯଦି ତାର ପାରିଶ୍ରମିକ ମୂଲ୍ୟ ଦିଆଯାଏ ତାହେଲେ କୃଷକଟି ଖୁସି ଏବଂ ପନିପରିବା ବହୁ ପରିମାଣରେ ମିଳିପାରିବ